ହେଲୋ ନମସ୍କାର ହଁ ଷ୍ଟଲ୍ ଫ୍ରି ଅଛି ହଁ ହଁ ଅଛି ଯେ ଫ୍ରି କ'ଣ କ'ଣ ଦୋକାନ ଦେବାପାଇଁ କି ନା କ'ଣ ଅହଃ କୋଉ ଦୋକାନ ଦେବେ ଅହଃ ହେବଯେ ଆପଣଙ୍କୁ କେତେ ସ୍କୋୟାର୍ ଫୁଟ୍ର ଜାଗା ଦରକାର କି କୋଡ଼ିଏ ବା ତିରିଶ ହେଲେ ଆପଣଙ୍କ ଦୁଇଶହ ସ୍କୋୟାର୍ ଫୁଟ୍ ହଁ ଆସିଯିବ ଯେ ତାର ବହୁତ ଟେଷ୍ଟର୍ ଅଛି ଆମ ଏଠାର ତ ଆସିଯିବ ପନ୍ଦର ହଜାରେ ଟଙ୍କା ଆସିଯିବ ଦୁଇଶହ ସ୍କୋୟାର୍ ଫୁଟ୍ ହଁ ମନ୍ଥଥିଲି ପନ୍ଦର ହଜାରେ ପହେଲା ଆପଣ ସିକ୍ୟୁରିଟି ଦେବାକୁ ପଡ଼ିବ ଲକ୍ଷେ ଟଙ୍କା ବୁଝିପାରିଲେକି ନାଇଁ ତାପରେ ସୁବିଧା ଅଛି ଲାଟ୍ରିନ୍ ବାଥରୁମ୍ ଅଛି ଆଉ କ'ଣ ଇଲେକ୍ଟ୍ରି ସୁବିଧା ଅଛି ଇଲେକ୍ଟ୍ରିଟା ନିଜେ ପୁଣି ଦେବାକୁ ପଡ଼ିବ ମାସକୁ ମାସ ହଁ ସେଇଟା ନିଜର ଆପଣଙ୍କର ସିକ୍ୟୁରିଟି ଲକ୍ଷେ ଟଙ୍କା କହିଲି ପରା

ହଁ ସବୁ ସେଟା ଆପଣଙ୍କର ଓନଲି ଖାଲି ଷ୍ଟଲ୍ଟା ଦିଆହୋଇଥିବ ଆଉ ବାକିସବୁ ନିଜେ ଫିଟିଙ୍ଗ୍ କରିବେ ଆଉ କ'ଣ

ଗାଁରୁ ସାଇଟ୍ରେ ଅଛି ପଚାଶ ମିଟର୍ ହଁ ହଁ ସବୁ ସୁବିଧା ଅଛି ଯେ ହଁ ହଉ ଆସନ୍ତୁ